ନମସ୍କାର ଭାଇ କିଏ କହୁଛନ୍ତି ହାଁ ହାଁ ଯା ହଉ ଠିକ ହେଲା ଠିକ ହେଲା ଠିକ୍ ସମୟରେ ହିଁ କରଲ ମୋର ଗୋଟିଏ ନିଯୁକ୍ତି ଗୋଟେ ବାହାର କର୍ବାର ଥିଲା ତମ୍କୁ ଆଗ ଲଗାଉଥିଲି ସେ ନମ୍ବର ଲାଗୁନି ତମର୍ଟା ଚେଞ୍ଜ କରଲକ୍ କିନ୍ତି ଆଜ୍ଞା କି କାମ୍ ପାଇଁ କହ ବିରିୟାନୀର ତାର ଇଏ ହେବନି ଆମ ଆମର ତ ଶୁଭମ ସୁଇଟରେ ଦଉଛୁ ଲୋକ ମିଶା ଭିଡ଼ ହଉଛନ୍ତି ୱାନ୍ ଟ୍ୱାଣ୍ଟି ୱାନ୍ ଥାର୍ଟି ଲଗାକୁ ଖାଉଛନ୍ତି ଆଉରି ବେଶୀ ଲୋକ୍ ଭଲ ପାଉଛନ୍ତି ଯେ ବିରିୟାନୀ ସବୁବେଳେ ଆମର ଏରିଆରେ ଖାଇବେ ହଇ ହଇ ହୋଟେଲ୍ ଗୋଟେ ନୂଆଟା ଖୋଲଲେ ଆମର୍ ସାମ୍ନାରେ ମୁଁ ଟିକେ ବଡ଼ ଇଏ କରବାକୁ ଚାହୁଁଛି ତ ହୋଟେଲକୁ ଟିକେ ବଡ଼ କରିବେ ମୋତେ ନିଯୁକ୍ତି ପିଲା ଦୁଇଟା ଦରକାର ଅଛି ତ ହାଇ କ୍ଵାଲିଫିକେସନ ଟିକେ ଟେନ୍ଥରୁ ପ୍ଲସ୍ କରୁଥିବାର ଅଛି ଦୁଇଟା ପିଲା ହଇ ହଇ ରୋଷେଇ ବାସ କରୁଛି କେତେ ନେଉଛ ଆଜ୍ଞା ଏତେ ପଇସା ରେଜିଷ୍ଟ୍ରେସନ ପାଇଁ ନେଉଛନ୍ତି କି ମାନେ ତମର୍ ଟିଭିର ଯେ ମେନ୍ ଲିଡର ତାଙ୍କେ ନଉଛନ୍ତି ବୋଲ କଥା ତମେ ଖାଲି ଏଜେଣ୍ଟ ଅଛ ନାଇଁ କି ହଇ ହେଲେ ମୁଇଁ ଆଜି ମୋର ଇ ଟା ଦେଲି ଡକୁମେଣ୍ଟ ଆଉ ମୋର ରେଜିଷ୍ଟ୍ରେସନ କରିଦେଲା ପରେ କେବେ ବାହାରିବ ମତେ ମାଚ୍ ଦିନ ଦରକାର ଅଛି ଆଠ ଦିନ ଭିତରେ ହିଁ ଦରକାର ଅଛି ନାଇଁ ଯେ ଆଜିକାଲି ତ ପିଲାମାନେ ନିଯୁକ୍ତି ପାଇଁ ହରବର ହେଇକରିକି ସବୁଆଡ଼େ ବୁଲାବୁଲି କରି କରି ଘରେ ଆକା ଫ୍ରି ଫାୟାର ଖେଳି ଦେଉଛନ୍ତି ପିଲାମାନେ ଥିବେ ହେତିପାଇଁ ତ କହୁଛି ଜଲ୍ଦି ଟିକେ ବାହାର କଲେ ମୁଇଁ ତାଙ୍କୁ ଏକ୍ସଟ୍ରା ଖର୍ଚ୍ଚ କେତେ ଦେଇନଥାନ୍ତି କି ବିରିୟାନୀ ବୋଲି ଫେମସ୍ ହେଲା ଆମର୍ ଅଞ୍ଚଳରେ ବୋଲେ ବେଶୀ ଖାଇବେ ହେଲା ବାହାର୍ ଲୋକ ମିଶା ଆସିଚନ୍ତି ଏଠି ଆମର ଅଛି ଏଠି ମୟୂର ହୋଟେଲ ଅଛି ମୟୂର ଢାବା ବଲଗଟି ପାପଡ଼ାହାଣ୍ଡି ହାଇ ଡିଷ୍ଟିକଟା ନବରଙ୍ଗପୁର ଏଠି ପାପଡ଼ାହାଣ୍ଡି ରହୁଛି ଏତେ ଫଟୋ ପଠେଇବି କି ଆଜ୍ଞା ଠିକ୍ ଅଛି ଆଜ୍ଞା